ଆଗଦିନ ଏବେକା ଦିନ ଆଗଦିନ କଥା କହିଲେ ମାନେ ବହୁତୁ ଆଗରୁ ଯେଉଁମାନେ ମାଁ ଆମେ ଛୋଟ ହେଇଥିଲୁ ରାସ୍ତାଘାଟ ନଥିଲା ପାଣି ନଥିଲା ଗ୍ୟାସ୍ ନଥିଲା ଆଉ ଏଇଯୋଉ ମାନେ କିଛି ମାନେ ସୁବିଧା ନଥିଲା ଏବେ ଆମେ ଯେଉଁ ରାସ୍ତାଘାଟ ଅଛି ପାଣିବି ଅଛି ଆଉ ଗ୍ୟାସ୍ ଘରେଘରେ ହେଲା ଆଗୁରୁ ଚୁଲ୍ହିରେ ଭାତ ରାନ୍ଧୁଥିଲେ ପାଣି ବହୁତ ବାଟକୁ ଯାଉଥିଲେ ଆଣିବାକୁ ପାଣି ମାନେ ପାଣିର ସୁବିଧା ନଥିଲା ଆଉ ମାନେ ମାର୍କେଟ୍ ଯାଉଥିଲେ ଚାଲିଚାଲି ରାସ୍ତା ନଥିଲା କାଦୁଅ ରାସ୍ତା ମାନେ ଯା ବାହାରକୁ ମାନେ ଲେଟ୍ରିନ୍ ବାଥ୍ରୁମ୍ ଏ ଯୋଉ ଘରେ ଘରେ ସେ ବାହାରକୁ ଯାଉଥିଲେ ବାହାରେ ଏବେତ ଘରେ ଘରେ ସବୁ ଲେଟ୍ରିନ୍ ହେଇଗଲାଣି ବାଥ୍ରୁମ୍ ହେଇଗଲାଣି ଆଉ ପାଣି ବି ସବୁ ଘରେଘରେ ଗ୍ୟାସ୍ବି ସମସ୍ତଙ୍କ ଘର ଗ୍ୟାସ୍ର ରୋଷେଇ କଲେ ମାନେ ଆଗଠାରୁ ଏବେ ବହୁତ ମାନେ ଉପରେ ଦୁନିଆ ବହୁତ ଉପରେ କହିତେ ବସିଲେ ଆଗରୁ ମାଁମାନେ ଆମେ କେତେମାନେ କଷ୍ଟରେ ଆମକୁ ମାନେ ଚୁଲ୍ହିରେ ରୋଷେଇ କରିଦେଇଛନ୍ତି କାଦୁଅ ରାସ୍ତାରେ ଆଣି ଯାଇଛନ୍ତି ପାଣି ବହୁତ ଚାଲିଚାଲି ପାଣି ଆଣିତେ ଯାଉଛନ୍ତି ଆଉ ମାନେ ଏଇଯୋଉ ପରିବା ଭଲମନ୍ଦ ମାଛ ଏ ଯେମିତି ଆମେ ନେଇ ଆସୁଛେ ଏବେ ରାସ୍ତା ହେଇଗଲା ଯାଇକି ସାଇକେଲ୍ରେ ନେଇଆସିଲେ ଗାଡ଼ିର ଯାଇକି ଗାଡ଼ି ନେଇଦେଲେ ନେଇଆସିଲେ ଆଗଠାରୁ ଏବେ ବହୁତମାନେ ଉପରେ ଦୁନିଆ ବହୁତ ଉପରେ ଅଛି କହିବାକୁ ଗଲେ ମାନେ ବହୁତ ଭଲ ଆଉ ପାଣି ଘରେଘରେ ପାଣି ଘରେଘରେ ପାଇଖିନା ଘରେଘରେ ଗ୍ୟାସ୍ ଅସୁବିଧା ଆଉନାହିଁ